ମୋ ମତରେ ମୁଁ ଭାବୁଛି ସମ୍ବାଦ ଗଣମାଧ୍ୟମ ଗ୍ରାମାଞ୍ଚଳରେ ବିଷୟରେ ଯଥେଷ୍ଟନୀୟ ସ ଦେଇଥାଏ ଦେଖାଏ କାରଣ ଗଣମାଧ୍ୟମ ଦ୍ୱାରା ହିଁ ପ୍ରତ୍ୟେକ ଟି ଖବର ଲୋକ ଲୋଚନକୁ ଆସିଥାଏ ଏହି ସମ୍ବାଦ ଗଣମାଧ୍ୟମ ଦ୍ୱାରା ଗ୍ରାମାଞ୍ଚଳର ଅନେକ ଲୋକ ଉପକୃତ ହୋଇଛନ୍ତି କାରଣ ଯେଉଁଠାରେ ପ୍ରଶାସନ ପହଁଞ୍ଚି ପାରିନଥାଏ ସେଠାରେ ପ୍ରଥମେ ଗଣାମଧ୍ୟମ ପହଞ୍ଚି ଯାଇଥାଏ ଏବଂ ଲୋକଙ୍କ ପ୍ରତ୍ୟେକ ସମସ୍ୟାକୁ ପ୍ରଶାସନ ଆଗରେ ଆଣିକି ରଖେ ଏବଂ ସମାଧାନର ବାଟ ମଧ୍ୟ ଦେଖାଏ ଗଣମାଧ୍ୟମ ରେ ଆଲୋଚନା ହେଉଥିବା ଅନେକ ପ୍ରସଙ୍ଗ ଅଛି ଯାହାକି ଖୋଲାକଥା ଭାବରେ ଗଣମାଧ୍ୟମ ଦେଖାଇଥାଏ